ମୋତେ ବିଭିନ୍ନ ପ୍ରକାରର ଶାଗ ରୋଷେଇ କରିବାକୁ ଭଲ ଲାଗେ ଏବଂ ତାହା କରିବା ମଧ୍ୟ ସହଜ ହୋଇଥାଏ ଏହା କରି ମୁଁ ନିଜର ପରିବାରକୁ ମଧ୍ୟ ଖୁଆଇଛି ଯାହାଦ୍ୱାରା ପ୍ରଶଂସା ଶୁଣିଛି ତେଣୁ ମୋତେ ଶାଗ କରିବାକୁ ଭଲ ଲାଗିଥାଏ ଏବଂ ଏହା ନିଜ ଦେହ ପାଇଁ ମଧ୍ୟ ହିତକର ହୋଇଥାଏ